ଆମ ପରିବାର ଏକ ଗରିବ ପରିବାର ହେଲେ ବି ଶିକ୍ଷା କ'ଣ ମୁଁ ଭଲ ଭାବରେ ଜାଣିଛି ଯଦି କୌଣସି ବ୍ୟକ୍ତି ପାଠସାଠ ପଢ଼ିପାରେ ନାହିଁ କିମ୍ବା ପାଠ ପଢ଼ି ନାହିଁ ସେ ଦୁନିଆଁର କୌଣସି ଜିନିଷ ଜାଣିପାରିବ ନାହିଁ ଯେମିତିକି ବ୍ୟାଙ୍କକୁ ଗଲେ ପଇସା ଉଠେଇବା ପାଇଁ ଗୋଟିଏ ଫର୍ମ ପୂରଣ କରିବା ଆବଶ୍ୟକ ହୋଇଥାଏ ଅପାଠୁଆ ଲୋକ ଫର୍ମଟି ପୂରଣ କରି ନପାରି ଘଣ୍ଟା ଘଣ୍ଟା ଧରି ଠିଆ ହୋଇ କିମ୍ବା ଅନ୍ୟ କାହାକୁ ଫର୍ମ ପୂରଣ କରିବା ପାଇଁ ଅନୁରୋଧ କରେ ଶିକ୍ଷା ମନୁଷ୍ୟର ମାନଦଣ୍ଡ ଶିକ୍ଷା ଯଦି ଅଛି ଚାକିରି ନ ପାଇଲେ ବି କୌଣସି ବୃତ୍ତି କରି ସେ ଜୀବିକା ନିର୍ବାହ କରିପାରିବ ତେଣୁ ମୁଁ ଚାହୁଁଛି ମୋ ପୁଅ ଉଚ୍ଚ ଶିକ୍ଷା ସମାପ୍ତ କରୁ